ହଁ କିଏ କହୁଥିଲେ ହଁ ଚାଲିଛି ଠିକ୍ ଠାକ୍ ଆଉ ହଁ ଚାଲିଛି ଆଉ

ହ ହଉ ଆଉ କାଁଣ ଭାଇ କୁହ ତ ଓଃ ପ୍ରତିଷ୍ଠା କର୍ବୋ ହଁ ହଁ କୁହ କାଣା କାଣା ସାମାନ୍ ତମ ତମ ଫୁଲ୍ ଫୁଲା କାଣା ବିଭିନ୍ନ ପ୍ରକାର ଫୁଲ୍ ଅଛେ ଓହୋଃ

ହଁ ସବୁ ଅଛି ଗେଣ୍ଡୁ ଫୁଲ୍ ମଣ୍ଡା ଫୁଲ୍ ହେଲା ସବୁ ମାଲା କରିକିନା ଦେବାଁ କି ନର୍ମାଲ୍ ଦେଇ ଦେବ ମାଲା ତମର୍ ସେ ଦୁଆର୍ ବନ୍ଧ୍ ମାନ୍ଙ୍କେ ଓହ୍ଲେଇବାର୍ ଲାଗି

ଓଃ ମାନେ ଗୋଲା ଗୋଲାପ ଫୁଲ୍ ଦେବା କିନ୍ କେନ୍ତା ଦବାଁ କେତେ କେତେ ପିସ୍ ଖଣ୍ଡେ ଦେଲେ ହେବା

ହଁ ମୁଁ ତ ବହୁତ୍ ପ୍ରକାର ଫୁଲ ଯେନ୍ତା କହିଲି ମଣ୍ଡା ହେଲା ଗେଣ୍ଡୁ ହେଲା କଇଁ ଫୁଲ୍ କଉଁ ପଦ୍ମ କର୍ବେ ବୋଲେ ଦୁହେଁ ହେଇଯିବା ବହୁତ୍ ପ୍ରକାର ଫୁଲ୍ମାନେ ଅଛ ମାନେ ଗୁଲାପ୍ ଫୁଲ୍ମାନେ ଅଛେ ଏଟା ଆପଣ ତ ସବୁଦିନିଆଁ ଗ୍ରାହକ ଏଗୁଡ଼ା କାଣ ଲଗାମା ପାଞ୍ଚ ଟଙ୍କା ଚାର୍ଟଙ୍କା ପର୍ ପିସ୍ ଲଗେଇମା ଆଉ

ଏ ସବୁ ଆମେ କମ୍ ବେଶୀ ଟିକେ କରମା ସବୁଦିନ ଏମିତି ହେଉଛି ନାଇଁ ହେଟା ଆସିଲେ କଥା ହେଇ ଦେବାଁ କମ୍ ବେଶୀ କରମା ସେଇଟା ଆଉ ଏମାଉଣ୍ଟ ଟିକେ ଅଛନ୍ ଏଭେ ଖାଇବା ଲାଗି ଯାଇଛନ୍ତି ତ ସବୁ ହଁ କାଲି ସକାଳୁ ସକାଳୁ ପଳେଇ ଆଇବ ପୁରା ଫ୍ରେଶ୍ଟା ପୁରା ଫ୍ରେଶ୍ ଫୁଲ ରେଡ଼ି କରି ଦେବାଁ ତୁମକୁ ଠକାମକା କିଛି ନାଇଁ ଆଉ ତମର କାହାକେ ଯେ ଗୋଟେ କନ୍ ପଠେଇ ଦେବ ହଁ ହଉ ହଁ ବା ତୁମ ବସ୍ରୁ ବନେଇକି

ପଚାରି ଦିଅ ଅସୁବିଧା ନାହିଁ ହଁ ହଁ ହଁ ହଁ ହଁ କୁହ ହଁ ହଁ ହଉ ହଁ ଦୋକାନ୍କୁ ପଲେଇ ଆସିବ ଆଉ ହଁ ହଁ ଠିକ୍ ଅଛି ରହୁଛି ହଁ